ଓଡ଼ିଶାରେ ଯେତେ ସବୁ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଉଅଛି ସେଠାରେ ବହୁତ ଗାଇଡ଼ଲାଇନ୍ ମଧ୍ୟ ଥାଏ ସେଇ ବିଷୟ କାମ ଜାଣିବାକୁ ପଡ଼ିବ ତ ମଧ୍ୟ ସେଇ ଭିତରକୁ ପ୍ରବେଶ କରିବା ପାଇଁ ଆମକୁ ଭଡ଼ା ମଧ୍ୟ ଦେବାକୁ ପଡ଼େ ଯଥା ନନ୍ଦନକାନନ ଗଲେ ମଧ୍ୟ ସେଠାରେ ଚିଡ଼ିଆଖାନା ଭିତରୁ ପଶିବା ପୂର୍ବରୁ ଆମକୁ ଟିକେଟ୍ କରିବାକୁ ପଡ଼େ ବା କୌଣସି ମାଲ୍ୟବନ୍ତ ହଉ ସେଇଠାରେ ମଧ୍ୟ ଗଲେ ଆମର କୌଣସି ଭଲ ଜିନିଷ ଦେଖିବାକୁ ତାପରେ ଟିକେଟ୍ କରିବାକୁ ପଡ଼େ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୌଣସି ପାର୍କ ଗଲେ ମଧ୍ୟ ଟିକେଟ୍ କରିବାକୁ ପଡ଼େ ଏବଂ ତା'ର ନିରାପତ୍ତା କ'ଣ ସେଇଟାକୁ ଟିକେଟ୍ କରିଥିଲେ ଆମର କୌଣସି ଯାନବାହାନ ନେଇଥିବା ସେଇ ଯାନବାହାନଗୁଡ଼ାକ ମଧ୍ୟ ଆମର ଭଲରେ ତାପରେ ଯେକୌଣସି ଜିନିଷ ଆମେ ଆମକୁ ଟିକେଟ୍ ଦ୍ୱାରା ପାଇ ଦେଉ ପରବର୍ତ୍ତରେ ଆମର କୌଣସି ନଷ୍ଟ ହୋଇଗଲେ ବା କୌଣସି କାର୍ଯ୍ୟ ହୋଇଗଲେ ମଧ୍ୟ ଆମକୁ ସେ ଯୋଉ ଟିକେଟ୍ ଦିଆ ହେଇଥିବ ସେେ ଟିକେଟ୍ ଥ୍ରୋରୁ ଆମକୁ କିଛି କିଛି ସେମାନେ ଦିଅନ୍ତି ସେଇଭଳି ସେଇଥିପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ତ ବହୁତ ଭଲ କିନ୍ତୁ ସେଇ କାର୍ଯ୍ୟକ୍ରମରେ ମଧ୍ୟ କୌଣସି ଟିକେଟ୍ ଦେଇ କରିବାରେ ବହୁତ ଲାଭ ତ ଏକ ଛୋଟ କମ୍ ଭେଲ୍ୟୁରେ ମଧ୍ୟ ଆମର କୌଣସି ନଷ୍ଟ ହୋଇଗଲେ ସେମାନେ ଆମକୁ ଅତ୍ୟଧିକ ପରିମାଣରେ ତାଙ୍କ ପଇସା ଖର୍ଚ୍ଚ କରି ଆମକୁ କରିଦିଅନ୍ତି କାରଣ ଆମେ ଟିକେଟ୍ କରିବା ନିତ୍ୟାନ୍ତ ଜରୁରୀ ମନୋରଞ୍ଜନ କାର୍ଯ୍ୟ ସେଇଭଳିଆ ନାହିଁ ଯେ ପଶିକି ଦେଖିଦବ ମନ କର ତାହା ହେଉଛି ଯାହା ଲାଇନ୍ ବା ଗାଇଡ଼ଲାଇନ୍ ଅନୁସାରେ ଆମେ ଆଗକୁ ଗତି କରିବା ଯାହାକି ସେଇଟା ତ ବହୁତ ଭଲ